ହ୍ୟାଲୋ ଆପଣ କ୍ୟୁ ବଜାରରୁ କହୁଛନ୍ତି ତ ମୁଁ ଶୁଭଶ୍ରୀ ସାହୁ କହୁଛି ମୁଁ ଆପଣଙ୍କର ଯେତେବେଳେ ନୂଆ ନୂଆ ଦୋକାନ ଖୋଲା ହେଇଥିଲା ମୁଁ ଡ୍ରେସ୍ କିଣିବା ପାଇଁ ଯାଇଥିଲି ଆପଣଙ୍କର ପଚାଶ ପରସେଣ୍ଟ୍ ଅଫ୍ ଆଉ ବାଏ ୱାନ୍ ଗେଟ୍ ୱାନ୍ ଫ୍ରି ବି ଥିଲା ତ ଏବେ ମହାଶିବରାତ୍ରି ଅଛି ଆପଣଙ୍କର କିଛି ଅଫର୍ ଅଛି କି ନା ଆପଣ